ତ ଯେମିତି କରୋନା କରୋରୋନାର ମହାମାରୀରେ ପିଲା ସବୁ ପିଲା ସବୁ ସ୍କୁଲ ପିଲା ଆଉ କଲେଜ ପିଲା ସବୁ ଇନଷ୍ଟିଟ୍ୟୁଟ କି ସବୁ ଶିକ୍ଷା ସଂସ୍ଥା ଯେତେ ବି ଥିଲା ସବୁ ସମସ୍ତେ ତ ବାହାରେ ବାହାରି ପାରୁନଥିଲେ ସମସ୍ତେ ସେତେବେଳେ ଅନଲାଇନ୍ କ୍ଲାସେସ୍ କରୁଥିଲେ ତ ଅନଲାଇନ୍ କ୍ଲାସେସ୍ ଆମେ ଫୋନ ଦ୍ୱାରା କରୁଥିଲୁ ତୋ ଫୋନ ଜିନିଷଟା ସେଇଟା ଆମେ ଯଦି ଭଲ ୟୁଜ୍ କରିବୁ ତ ଆମ ପାଇଁ ଭଲ ଯେଉଁଟା ଆମେ ଯଦି ଖରାପ ଯଦି ୟୁଜ୍ କରିବୁ ଆମ ପାଇଁ ବହୁତ କ୍ଷତିକାରକ ଯେମିତି ଆମେ ଯେଉଁ ପାଠ ଜିନିଷରେ ଯଦି ଫୋନ ୟୁଜ୍ କରିବୁ ତ ଆମକୁ ବହୁତ ଲାଭ ଦବ ଶିକ୍ଷା ଜିନିଷରେ କିଛି ଶିଖିବା ପାଇଁ ଯଦି ଆମେ ୟୁଜ୍ କରିବୁ ତ ଆମକୁ ବହୁତ ଲାଭ ଦବ ଆଉ ଯଦି ଖାଲି ଆମେ ଫୋନ ଦେଖିବୁ ଯେଉଁ ଜିନିଷ ବି ମନ ଇଚ୍ଛା ସର୍ଚ୍ଚ କରିକି ଟାଇମପାସ୍ କରିବୁ ତ ସେଇ ଜିନିଷ ଠିକ ନୁହଁ ତ ଫୋନ୍କୁ ଭଲ ୟୁଜ୍ରେ ଆଣିବା ଦରକାର